ଓଡ଼ିଆ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶାରେ ବହୁତ ପ୍ରୟାସ ଚାଲିଛି ଏବଂ ପ୍ରୟାସ ମଧ୍ୟରେ ଓଡ଼ିଶା ପ୍ରଥମ ନୁହଁ ଏକ ନମ୍ବର ଯଦି ସଂସ୍କୃତ ପରେ ଦ୍ୱିତୀୟ ଦେବ ଭାଷା ଥାଏ ତାହା ହେଉଛି ଓଡ଼ିଆ ଓଡ଼ିଶାରେ ଲୋକମାନେ ସମସ୍ତେ ପିଲାମାନଙ୍କୁ ନିଜର ଇଂଲିଶ ମିଡ଼ିୟମ ଓ ହିନ୍ଦୀ ମିଡ଼ିୟମରେ ନେଇ ପଢ଼ୋଉଛନ୍ତି କିନ୍ତୁ କେହି ଓଡ଼ିଆ ମିଡ଼ିୟମରେ ପଢ଼େଇବା ପାଇଁ ରାଜି ହେଉନାହାନ୍ତି କାରଣ ସେ ଚାହୁଁଛନ୍ତି ପିଲାଙ୍କୁ ଓଡ଼ିଆ ନପଢ଼େଇବାକୁ ଓ ଇଂଲିଶ ପଢ଼ି ସେ ଓଡ଼ିଶା ବାହାରକୁ ଯିବା ପାଇଁ ଓଡ଼ିଶା ବାହାରକୁ ଯିବା ପାଇଁ ହେଲେ ହିନ୍ଦୀ ଓ ଇଂଲିଶ ଆବଶ୍ୟକ କିନ୍ତୁ ଓଡ଼ିଶା ଓଡ଼ିଆ ଭାଷା ହେଉଛି ଭାରି ବଢ଼ିଆ ଓଡ଼ିଆ ଭାଷାକୁ ଯିଏ ଥରେ ପଢ଼ିଛି ସିଏ ଛାଡ଼ିଯିବା ପାଇଁ କେବେ ମନେ କରିନି ଓଡ଼ିଆ ଭାଷାକୁ ଆମେ ରାଷ୍ଟ୍ରଭାଷା ଭାବେ ମାନ୍ୟତା ଦେଇପାରିବାନି କିନ୍ତୁ ଦ୍ୱିତୀୟ ଓ ତୃତୀୟ ରାଷ୍ଟ୍ରଭାଷା ଭାବେ ମାନ୍ୟତା ଦେଇପାରିବା ଏହା ହେଉଛି ରାଷ୍ଟ୍ରର ଓଡ଼ିଆ ଭାଷାର ମହତ୍ୱ ଓଡ଼ିଆ ଭାଷାକୁ ଯେଉଁ ଭାଷା ଲୋକ ପଢ଼େ ତା ମନ ଓ ଜ୍ଞାନ ଅତି ଉନ୍ନତ ହୋଇଯାଏ ଏବଂ ଉନ୍ନତ ହେବା ପାଇଁ ଲୋକମାନେ ଓଡ଼ିଆରେ ବହୁତ ପାଠ ପଢ଼ନ୍ତି ଓ ଦୋ ଦୋ ଦୋକାନୀ ବ୍ୟବସାୟ କଲାବେଳେ ତାର ଦୋକାନ ଆଗରେ ଓଡ଼ିଆରେ ବଡ଼ ବଡ଼ ଅକ୍ଷରେ ଏଠାରେ ବିକ୍ରି କରିବା ପାଇଁ ସମସ୍ତ ଜିନିଷ ମିଳେ ତାହା ଓଡ଼ିଆରେ ଲେଖିଥାଏ କାରଣ ଓଡ଼ିଆରେ ଲେଖିଲେ ଅକ୍ଷର ସୁନ୍ଦର ଓ ସୁନ୍ଦର ଦେଖାଯାଏ ଓଡ଼ିଆ ହେଉଛି ଭାରି ବଢ଼ିଆ ଓଡ଼ିଆକୁ ଆମେ ଯେତେ ପଢ଼ିବା ସେତେ ମଜା ଲାଗେ କାରଣ ଓଡ଼ିଆ ହେଉଛି ବହୁତ ହସାତ୍ମକ ଜ୍ଞାନତ୍ମକ ଇତ୍ୟାଦି ଓଡ଼ିଆ ଭାଷାକୁ ଆମେ ବହୁତ ସହଜରେ ଜାଣିପାରୁ କାରଣ ଓଡ଼ିଆ ଓଡ଼ିଶାର ବାସି ହେଉଥିବା ବେଳେ ଓଡ଼ିଆ ଭାଷାକୁ ଜାଣିବା ବହୁତ ସହଜ ଓଡ଼ିଆ ଭାଷାକୁ ଆମେ ବହୁତ ସହଜରେ ଜାଣିପାରୁ ଏଣୁ ଆମେ ଓଡ଼ିଆ ଭାଷାକୁ ପ୍ରୟାସ କରି ଜଡ଼ିତ କରିବା ଏବଂ ସଫଳ ହୋଇପାରିବା ଏତିକି